ହ୍ୟାଲୋ ସାର୍ ମୁଁ ମହାରାଜ୍ ରେଷ୍ଟୁରାଣ୍ଟ୍ରୁୁ ମୋର ମନପସନ୍ଦ ଖାଇବା ଅର୍ଡ଼ର୍ କରିଥିଲି କିନ୍ତୁ ମୁଁ ବୁଝିଥିଲି ଯେ ସେହି ଖାଦ୍ୟକୁ ଅର୍ଡ଼ର୍ କରିବାକୁ ହେଲେ କ୍ୟାଶ୍ ଅନ୍ ଭାବେ ଡ଼େଲିଭରି ହୁଏ କିନ୍ତୁ ମୁଁ ଜାଣିନଥିଲି କି କ୍ୟାସ୍ ଅନ୍ ଡ଼େଲିଭରି ଦ୍ୱାରା ହୋଇପାରୁନାହିଁ ମୋ ପାଖରେ କୌଣସି ପ୍ରକାର ଫୋନ୍ପେ କିମ୍ବା ଗୁଗଲ୍ ପେର ସୁବିଧା ନାହିଁ ତେଣୁ ମୁଁ ଯେଉଁ ଖାଇବା ଅର୍ଡ଼ର୍ କରିଥିଲି ମୋ ପାଖରେ ସେହି ଅର୍ଡ଼ର୍ ପାଇଁ କ୍ୟାଶ୍ ଭାବରେ ପଇସା ଅଛି ମୁଁ ଫୋନ୍ପେ କରିପାରିବି ନାହିଁ ତେଣୁ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଛି ସେହି ଖାଦ୍ୟକୁ କ୍ୟାଶ୍ ଅନ୍ ଭାବରେ ଯଦି ଡ଼େଲିଭରି ହୋଇପାରିବ ତାହେଲେ ମୁଁ ସେଇ ଖାଦ୍ୟକୁ ପାଇପାରିବି ତେଣୁ ମୁଁ ଚାହୁଁଛି କି ଯଦି ସେମିତି ହୋଇପାରିବ ତାହା ହେଲେ ମୁଁ ସେଇ ଖାଦ୍ୟଟିକୁ ଗ୍ରହଣ କରିପାରିବି ନଚେତ୍ ଆପଣ ମୁଁ ଯେଉଁ ଖାଦ୍ୟଟିକୁ ଅର୍ଡ଼ର୍ କରିଛିି ସେହିକୁ ବାତିଲ୍ କରିଦିଅନ୍ତୁ